ଓଡ଼ିଆ ରାନ୍ଧଣାରେ ମୁଖ୍ୟତଃ ପଖାଳ ଭାତ କାଞ୍ଜି ଜାଉ ରୋଷେଇ କରାଯାଇ ଥାଏ ଏହିସବୁ ଓଡ଼ିଆମାନେ ଖାଇବାକୁ ପସନ୍ଦ କରିଥାନ୍ତି ଦହିବରା ମଧ୍ୟ ଖାଇଥାନ୍ତି ଦହିବରା ପାଇଁ ପ୍ରଥମେ ଦହିକୁ ବିଭିନ୍ନ ଫୁଟଣ ଦେଇ ଫୁଟାଯାଇ ଥାଏ ଓ ତା'ପରେ ସେଥିରେ ଛଣାଯାଇ ଥିବା ବରାକୁ ପକାଯାଇ ଥାଏ ସେଥିରେ ଅଳ୍ପ ଧନିଆ ପତ୍ର ଓ ପିଆଜ ପକାଇ ଖାଇବାକୁ ଦିଆଯାଏ ଓଡ଼ିଆମାନେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ଚକୁଳି ପିଠା ମଧ୍ୟ ବିରି କରିକି ଖାଇଥାନ୍ତି